ଆପଣ ଜାଣିଥିବା କିଛି ରାଜନୈତିକ ନେତାଙ୍କ ବିଷୟରେ କହିପାରିବେ କି ହଁ କହିପାରିବି ବୈଜୟନ୍ତ ପଣ୍ଡା ସୁରେସ ପୂଜାରୀ ତାରା ପ୍ରସାଦ ବାହିନ ପତି ଅତନୁ ସବ୍ୟସାଚୀ ନାୟକ